ଅନେକଗୁଡ଼ିଏ ଜାଗା ଭିତରୁ ମୋତେ ଏଇ ଜାଗା ସବୁ ବୁଲିବାକୁ ଭଲ ଲାଗେ ଯେମିତିକି ପୁରୀ କୋଣାର୍କ କଟକ ସମ୍ବଲପୁର ଢେଙ୍କାନାଳ ନୟାଗଡ଼ ଆଦି ଏମିତି ଜିନିଷ ବୁଲିବାକୁ ଭଲ ଲାଗେ ଯେ ଯେମିତିକି ପୁରୀରେ ଯେମିତି ମାନେ ସମୁଦ୍ର ଅଛି ଜଗନ୍ନାଥ ମନ୍ଦିର ଅଛି ସେ ଜଗନ୍ନାଥ ମନ୍ଦିରକୁ ଗଲେ ଆସିବାକୁ ଇଚ୍ଛା ହୁଏନି ବହୁତ ଭଲ ଲାଗେ ଶାନ୍ତି ଲାଗେ ତ ପୁରୀର ଅବଢ଼ା ଅବଢ଼ା ଖାଇଲେ ବହୁତ ଆନନ୍ଦ ମନ ହୁଏ ତ ଯେମିତି ପୁରୀ ସମୁଦ୍ରକୁ ଗଲେ ବି ପୁରୀରେ ବହୁତ ମଜା ଲାଗେ ତ ସମୁଦ୍ରରେ ବସି ସମୁଦ୍ର କୂଳରେ ବସିଲେ ବହୁତ ଭଲ ଥଣ୍ଡା ପବନ ବି ଦିଏ ସାଙ୍ଗମାନଙ୍କ ସହ ସାଙ୍ଗମାନଙ୍କ ସହିତ ମୁଁ ବହୁତ ଥର ଯାଇଛି ବି ତ ଆମେ ବହୁତ ମଜା ବି କରୁଛୁ ବହୁତ ଲୋକମାନେ ବି ଆସନ୍ତି ବାହାରୁ ବାହାରୁ ଜାଗାରୁ ବି ଆସନ୍ତି ପୁରୀ ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ଆଉ କୋଣାର୍କ ଯେମିତି କୋଣାର୍କ ଗୋଟେ ମନ୍ଦିର ଯେମିତି ସୂର୍ଯ୍ୟ ମନ୍ଦିର ତାକୁ କୁହାଯାଏ ତ ସୂର୍ଯ୍ୟ ମନ୍ଦିରରେ ବି ବହୁତ ଭଲ ବହୁତ ଭଲ ଦେଖିବା ପାଇଁ ଜିନିଷ ବି ଅଛି ତ ସେଠି ବି ଗୋଟେ ସମୁଦ୍ର କୂଳ ଅଛି ତ ସେଠି ବି ବୁଲିବାକୁ ବହୁତ ଭଲ ଲାଗେ ବହୁତ ସାରା ଲୋକ ବି ଆସନ୍ତି ଅନେକ ଗୁଡ଼ିଏ ଲୋକମାନେ ଆସନ୍ତି ବୁଲିବାକୁ ବାହାର ଲୋକ ଫରେନ୍ରରୁ ଆସନ୍ତି ତ ଏମିତି ଆଉ ଯେମିତି କି କଟକ ଗୋଟେ ଜାଗା କଟକରେ ବାଲିଯାତ୍ରା

ତ ଆମେ ବାଲିଯାତ୍ରା ବହୁତ ମଜା କରିଛୁ ରାମଦୋଳିରେ ବସିଛୁ ଡୋରା ଡୋରାରେ ବସିଛୁ

ବାଲିରେ ବି ବହୁତ ସାରା ଚିତ୍ର ହେଇଥିଲା ମାନେ ପୂର୍ବ କାଳର ଇଏ ଜିନିଷକୁ ଦେଖେଇବା ପାଇଁ

ତ ସେଠି ବି ବୁଲିବାକୁ ଭଲ ଲାଗେ ସେଠି ବି ମନ୍ଦିର ଅଛି ତ ମୁଁ ସେଠି ଯାଇନି ଏତେ ଭଲସେ ଜାଣିନି ତ ଶୁଣିଛି ତ ସେଇଥିରୁ ହିଁ କହୁଛି ଆଉ ପୁଣି ଗୋଟେ ଅଛି ନୟାଗଡ଼ ନୟାଗଡ଼ ତ ବହୁତ ପ୍ରସିଦ୍ଧ ଜାଗା ତ ସେଠି ବି ବହୁତ ଭଲ ଲାଗେ

ତ ଏତେ ଭଲସେ ମୁଁ ଜାଣିନି ତ ପୁଣି ବରଂ ବ୍ରହ୍ମପୁର ଗୋଟେ ବ୍ରହ୍ମପୁରର ଆଚାର ତ ବହୁତ ପ୍ରସିଦ୍ଧ